ନିର୍ବାଚନ ସମୟରେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହୋଇ ହୋଇ ପାରୁଥିବ ବିଜେଡ଼ି ବିଜେପି କଂଗ୍ରେସ ଦୁଇ ତିନି ଦଳର ଲୋକମାନେ ପ୍ରଚାର କରି ବୁଲୁଥାନ୍ତି ଯାହାକି ଲୋକଙ୍କ ପାଖରେ ଯାଇକି ଭୋଟ୍ ଭିକ୍ଷା କରନ୍ତି ଭୋଟ୍ ଭିକ୍ଷା କରନ୍ତି ଆଉ ତାଙ୍କେ ପଇସା ପଇସା ବାଣ୍ଟନ୍ତି ତା ପରେ ନିଜନିଜ ଭିତରେ ଦୁଇଦଳ ମଧ୍ୟରେ ବହୁତ ଅସନ୍ତୁଷ୍ଟ ଦେଖାଯାଏ ଯାହାକି ନିର୍ବାଚନ ସମୟରେ ବହୁତ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ବି ପଡ଼ିଥାଏ ଯାହା ଲୋକଙ୍କ ପ୍ରତି ବହୁତ ଖରାପ ଆଉ ଲୋକଙ୍କର ପାଠପଢ଼ା ସମୟରେ ବି ବହୁତ ମାଇକ୍ ଧରି ପ୍ରଚାର କରିବା ସମୟରେ ପାଠ ପଢ଼ିବା ସମୟରେ ବହୁତ କଷ୍ଟ ବି ହୋଇଥାଏ ସେଥିଦ୍ୱାରା ଲୋକଙ୍କ ମନରେ ବହୁତ ଅସନ୍ତୁଷ୍ଟ ଦେଖାଯାଏ ସେଥିପାଇଁ ନିର୍ବାଚନ ସମୟରେ ଦୁଇ ତିନି ଦଳ ଯେମିତିକି ବହୁତ